ହଁ ହାଲୋ ହଁ ହଁ କ୍ରିଷ୍ଣା ଦୋକାନ ଲାଗିଛି କଣ କୁହନ୍ତୁ କଣ ଦରକାର ଆପଣଙ୍କର ଚାଉଳ ତ ବିଭିନ୍ନ ପ୍ରକାର ର ଚାଉଳ ଅଛି ସେ ଯଉ ବାବା ଚାଉଳ ଅଛି ବାସୁମତୀ ଚାଉଳ ଅଛି ଶଙ୍କରତିନ ଚାଉଳ ଅଛି ହଜାରେ ଚଉଦ ହଁ ଯେତେ ପ୍ରକାର ଚାଉଳ ସବୁ ପ୍ରକାର ଚାଉଳ ଅଛି ଆପଣଙ୍କର ଚାଉଳ ତ ବସ୍ତା ପ୍ରତି କୁଇଣ୍ଟାଲ୍ ପ୍ରତି ଅଛି ପଚାଶ କିଗ୍ରା ଯେଉଁ ଅଛି ଆଉ ପନ୍ଦରଶହ ଦୁଇ ହଜାର ଅଛି ପଚିଶ ଶହ ଅଛି କିଗ୍ରା ଟା ଚାଳିଶ ଟଙ୍କା ଷାଠିଏ ଟଙ୍କା ସତୁରି ଟଙ୍କା ଭଲ ଭଲ ଚାଉଳ ସବୁ ଅଛି ଯେ ଆପଣଙ୍କର ଚାଉଳ ଯୋଉ ନେବେ କେତେ ତାରିଖରେ ନେବେ ଆଉ କଣ ପାଇଁ ଆବଶ୍ୟକ କେଉଁ ଚାଉଳ ଟା ନେବେ ଆଉ ଆପଣଙ୍କର କେତେ କିଗ୍ରା ଦରକାର ସେଇ କଥା କୁହନ୍ତୁ ଆଛା ଦୁଇ ତାରିଖରେ ଆପଣଙ୍କର ବାହା ବାହାଘରରେ ଛବିସ ତାରିଖରେ ଚାଉଳ ନେବେ ପଚିଶ ତାରିଖରେ ନେବେ ଛବିସ ତାରିଖରେ ବାହାଘର କାମ ଆଉ ଦୁଇ କୁଇଣ୍ଟାଲ୍ ଚାଉଳ ଆପଣ ନେବେ ଦି କୁଇଣ୍ଟାଲ୍ ଚାଉଳ ନେବେ ଯେ ଏ କୁଇଣ୍ଟାଲ୍ ପ୍ରତି ଆପଣଙ୍କୁ ପଡ଼ିଯିବ ପାଞ୍ଚ ହଜାର ପଡ଼ିଯିବ ନାଇଁ ସେ ଚାଉଳ ଟା ତ ମାର୍କେଟରେ ଭଲ ଅଛି ସେ ଚାଉଳର ବାସ୍ନା ଅଲଗା ଯିଏ ଖାଇଲେ ତାଙ୍କୁ ବହୁତ ଭଲ ଲାଗିବ ୟାଠୁ ଭଲ ଚାଉଳ ବାହାରୁ ମିଳିଲେ ଆପଣ ସବୁଠୁ କମ୍ ଆମ ଦୋକାନ ରେ ତ ସବୁ ଏକଦମ ରେଟ୍ ଵାଲା ଭଲ ଜିନିଷଟା ମୁଁ ରଖେ ନା ଆମେ ଆଉ ସବୁଠୁ କମ୍ ଟା ହଉଛି କୁଇଣ୍ଟାଲ୍ ଟା ଚାରିହଜାର ପାଞ୍ଚ ଶହ ପଡ଼ିବ ମୋ ଚାଉଳ ଏକଦମ ଗୋଡ଼ି ନାହିଁ ବାଲି ନାହିଁ ଧୂଳି ନାହିଁ ପୁରା କାଚ ଭଳିଆ ପୁରା ପାଣି ଭଳିଆ ସଫା ପରିଷ୍କାର ଚକଚକ ଆଉ ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ସେମିତି ସ୍ୱାଦିଷ୍ଟ ଆଉ ବହୁତ ଭଲ ଲାଗିବ ଖାଇବା ଲୋକର ମାନେ ମନ ତୃପ୍ତ ହୋଇଯିବ ଆଉ ଟିକେ ରେଟ୍ ଅଧିକା ନେଲେ କଣ ହବ ଆପଣ ନେଇକି ପରୀକ୍ଷା କରନ୍ତୁ ଖାଇବାକୁ ଦିଅନ୍ତୁ ଲୋକଙ୍କୁ ଜାଣିବେ ସେ ଚାଉଳର କିଭଳିଆ ରାଇସ୍ ହଉଛି କିଭଳିଆ ଭାତ ହଉଛି ଜାଣିବେ ବେଶି ପଇସା ନୁହେଁ ଆପଣଙ୍କୁ କମ୍ ପଇସା ଲାଗୁଛି ଆପଣ ନିଅନ୍ତୁ ଥରେ ମୋ ଠୁ ନିଅନ୍ତୁ ଜାଣିବେ ଜିନିଷ କିଭଳି ଅର୍ଜିନାଲ ଅଛି ନେଇକି ପରୀକ୍ଷା କରନ୍ତୁ ଆଉ ରେଟ୍ ଆପଣ ସେଇଟା ଉଷୁନା ଟା ପ୍ରଥମେ ଯୋଉଟା କହିଲେ ଅରୁଆ ଟା ନା ଉଷୁନା ଟା ନବା ପାଇଁ କହିଲେ ଉଷୁନା ଟା ନେବା ପାଇଁ ଅରୁଆ ଟା ତା ଠାରୁ ଆଉ ଟିକିଏ ଅଧିକା ପଡ଼ିବ ଅରୁଆଟା ପାଖାପାଖି ପଡ଼ିଯିବ ଆଠ ଦଶ ହଜାର ଭଳିଆ ପାଖପାଖି ପଡ଼ିଯିବ ତା ଠାରୁ ହଜାର ଦୁଇ ହଜାର ଅଧିକା ପଡ଼ିଯିବ ତା ଠାରୁ କମ୍ ଉଷୁନାଟା ଅରୁ ଅରୁଆଟା କିଗ୍ରା ଟା ପା ଅଶୀରୁ ନବେ ଟଙ୍କା ଭଳିଆ ପଡ଼ିଯିବ ନା ନା ଆମର ଏଠି ଅପେକ୍ଷା କିଏ ଆଉ କମ୍ ଦବ ସେଇଟା ସବୁ ଡୁପ୍ଲିକେଟ୍ ଚାଉଳ ଥିବ ଗୋଡ଼ି ବାଲି ଧୂଳି ସବୁ ସଫା ନଥିବ ହଁ ଆଉ ସେଗୁଡ଼ିକ ଭଲ ଜିନିଷ ନୁହଁ ଆମର ଠିକ୍ କ୍ୱାଲିଟି ଅରଜିନାଲ୍ ଜିନିଷ ଏଠି ମିଳେ ଆଉ ସେଇଟା ଶସ୍ତା ରୁ ଅବସ୍ଥା ଶସ୍ତା ଜିନିଷ ନେବେ କେହି ଖାଇବେ ନାହିଁ ଫିଙ୍ଗା ହେବ ଅବସ୍ଥା ଭୋଗିବେ ଏଇଟା ଖାଇଲେ କେମିତି ଲାଗୁଛି ଖାଇକି ଥରେ ନେଇକି ଏଇଟା ଘରେ ରୋଷେଇ କରିକି ଖାଆନ୍ତୁ ତାପର ଦିନ ଭୋଜିରେ ଦେବେ ପଚିଶି କିଗ୍ରା ଅଛି ପଚାଶ କିଗ୍ରା ଅଛି ଆଉ ଏକ କୁଇଣ୍ଟାଲ୍ ଶହେ କିଗ୍ରା ବି ଅଛି ନା ନାଇଁ ପା ପାଞ୍ଚ କିଗ୍ରା ଦଶ କିଗ୍ରା ଆମେ ରଖୁନୁ ଆମେ ସବୁ ପଚିଶି କିଗ୍ରା ପଚାଶ କିଗ୍ରା ଆଉ କୁଇଣ୍ଟାଲ୍ ଏଇଟା ଆମର ଛୋଟ ଦୋକାନ ନୁହଁ ସିଏ ଏଇ ପାଞ୍ଚ କିଗ୍ରା ଦଶ କିଗ୍ରା ଦୁଇ କିଗ୍ରା ଏଠି ଚଳିବନି ହଁ ଯଦି ଏତେ ଜିନିଷ ବାହାଘରକୁ ନେବେ ଆଉ ଜଣେ ଗରାଖ ପାଇଁ ଆଉ କଷ୍ଟମର୍ ପାଇଁ ଆଉ ପାଞ୍ଚ କିଗ୍ରା ଗୋଟିଏ ଖୋଲିକି ଦେଇଦେବା ଆଉ କଣ କିଏ ଖୁଚୁରା କିଏ ନେବ ଦବା ଆଉ କଣ କରିବା ଦୋକାନ ତ ମୋର ସକାଳ ସାତଟାରୁ ରାତି ଦଶଟା ଯାଏଁ ଖୋଲା ରହେ ନା ଦୋକାନ ରେ ମୁଁ ରୁହେ ପିଲା ଅଛନ୍ତି ଆମର ଦେବେ ମୁଁ ସେଇଠି ଉପସ୍ଥିତ ଥିବି ପିଲା ତାଙ୍କର କଣ୍ଟା କରିକି ଦେବେ କ୍ୟାସ୍ ପାଖରେ ମୁଁ ବସୁଛି କ୍ୟାସ୍ ଟଙ୍କା ମୁଁ ରଖୁଛି ପିଲା ଓଜନ କରିକି କଣ୍ଟା କରିକି ଆପଣ ଗାଡ଼ିରେ ନିଅନ୍ତୁ କି ଯେଉଁଥିରେ ନିଅନ୍ତୁ ସେ ଲୋଡ଼ ଫୋଡ଼ ବି ହଁ ହଁ ହଁ ଆଉ ଗୋଟାଏ ସାଢେ ଗୋଟାଏ ରେ ଆସିବେନି ସେତେବେଳେ ମୁଁ ଖାଇବାକୁ ପଳାଉଛି ହଁ ହଁ ହଉ ରହିଲି ହଉ ରହିଲି